ହୁଁ କୁହନ୍ତୁ

ନା ଆମେ ତ କିଛି ମିଶଉନୁ ସେମିତି କ୍ଷୀରରେ

ଆଜ୍ଞା ଆମେ ତ କିଛି କ୍ଷୀରରେ ମିଶଉନୁ ଆମେ ତ ସବୁ ପ୍ୟୋର୍ କ୍ଷୀର ହି ଦେଉଛୁ ଆମେ ନାଇ ସାର୍ ଆମେ ତ କିଛି କ୍ଷୀରରେ ମିଶଉନୁ ଆମେ ଯାହା ପୁରା ପ୍ୟୋର୍ କ୍ଷୀର ଦେଉଛୁ ଆମେ ତ ବିନା ପାଣି ବିନା କିଛି ମାନେ ମାନେ କ'ଣ କହିବି ସେଇଟା ପାଉଡ଼ର୍ ଫାଉଡ଼ର୍ କିଛି ମିଶଉନୁ ନା ନା ଆମେ ସେଗୁଡ଼ା କିଛି ମିଶଉନୁ ପଇସା ସେ ପାଇଁ ଅଧିକ ନେଉଛୁ ଆଜ୍ଞା ଆଉଥରେ ନେଇ କି ଦେଖି ଦିଅନ୍ତୁ ପାଣିଫାଣି କିଛି ମିଶା ନାହିଁ କିଛି ନାଇ ନାଇ ନାଇ ମୁଁ କହୁଛି ଆପଣ ଟିକେ ଟେଷ୍ଟ କରନ୍ତୁ ନେଇ କି ଆଜ୍ଞା ନାଇ ସାର୍ ଆମେ କିଛି କ୍ଷୀରରେ ମିଶଉନୁ ପାଣି ବି ନୁହଁ ଆମ ତ ତମ ପିଲାଙ୍କର ଯଦି ଆଗରୁ କିଛି ଥିବ

ଆମେ ଆଉ କ'ଣ କରିପାରିବୁ ଆମ କ୍ଷୀରରେ ତ କିଛି ମିଶାମିଶି ହେଉ ନାହିଁ ଆଜ୍ଞା ବୁଝି ପାରୁଛି ଆଜ୍ଞା ବୁଝି ପାରୁଛି ଯେ କିନ୍ତୁ ଆପଣ ଆମକୁ କ'ଣ ପାଇଁ କହୁଛନ୍ତି ଆମର କ'ଣ ଭୁଲ୍ ଆମେ ତ ଆପଣଙ୍କୁ ପୁରା ପ୍ୟୋର୍ କ୍ଷୀର ଦେଉଛୁ ପଇସା ଅଧିକ ନେଉଛୁ ଭଲ କ୍ଷୀର ଟିକେ ଦେଉଛୁ ମୁଁ ସେଇଆ ତ ଆମେ କହୁଛୁ ଆମଠୁ ଅଧିକାଂଶ ଲୋକ କ୍ଷୀର ନେଉଛନ୍ତି ତାଙ୍କର କିଛି ହେଉନି ଆପଣଙ୍କ ପୁଅର କେମିତି ହେଲା ନାଇ ନାଇ କିଛି ନାଇ ସାର୍ ଆମେ କାଇଁ କ'ଣ ମିଶେଇବୁ ଆମର କ'ଣ ପିଲା ଛୁଆ ନାହାନ୍ତି